ଆମେ ଘରେ ବିଲ୍ ଯାହା ଯାହା ବିଲ୍ ଆମେ ରନ୍ଧା ବଢ଼ା କରୁ ଯଦି ଗ୍ୟାସ୍ରେ ରାନ୍ଧ୍ମା କି ହିଟର୍ରେ ରାନ୍ଧ୍ମା ବୋଲେ ସେ ଜିନିଷ୍ଟା ଯେତିକି ଟେଷ୍ଟ୍ ଲାଗ୍ସି ତା'ର୍ନୁ ଯଦି ଆମେ ଘରେ ଯଦି କାଠ୍ ଚୂଲାରେ ଯଦି ରାନ୍ଧ୍ମା ଭାତ ରାନ୍ଧୁ କି ତୁନ୍ ରାନ୍ଧୁ ମାଂସ ରାନ୍ଧୁ କି ସବ୍ଜି ରାନ୍ଧୁ ସେ ଜିନିଷ୍ଟା ଆଉ ଯୋ ତା ମାନେ ସ୍ୱାଦିଷ୍ଟ ଲାଗ୍ସି ଆଉ ସେ ଖାଦ୍ୟ କେ ତା ମାନେ ଯଦି କାଠ କାଠ୍ ଚୂଲାରେ ରାନ୍ଧିକିରି ଖାଏଲେ ସେଟା ଦେହ ଲାଗି ବି ଜ ପୃଷ୍ଟି ମାନେ ସ୍ୱାଦିଷ୍ଟ ଆଉ ଭିଟାମିନ୍ ବି ଲାଗେ ସେଥିର୍ ଲାଗି ଗ୍ୟାସ୍ରେ ରାନ୍ଧ୍ଲେ ହିଟର୍ରେ ରାନ୍ଧ୍ଲେ ଏଟା ଇଲେକ୍ଟ୍ରି ଦ୍ଵାରା ଗ୍ୟାସ୍ ଦ୍ଵାରା ଟିକେ ଯେନ୍ତା କଲେ ବି ଦେହି କେ ସାଇଡ଼୍ ଇଫେକ୍ଟ ପଡ଼ୁଛେ କିନ୍ତୁ ଯଦି ଆମେ କାଠ୍ରେ ରାନ୍ଧ୍ମା ବୋଇଲେ ସେ ଭାତ ସେ ତୁନ୍ ସେ ସବ୍ଜି ଆଉ ଟେଷ୍ଟ୍ ଲାଗ୍ବା ଆଉ ଯଦି ଆମେ କି ନ ନାଇଁ ରାନ୍ଧିକିରି ଯଦି ମାଟିର ହାଣ୍ଡିରେ ରାନ୍ଧ୍ମା ସେଟା ଆଉ ଜୋହର୍ ଟେଷ୍ଟ୍ ଲାଗ୍ବା କାଁ ଥିର୍ ଲାଗି ଆଗୁର୍ ସେନ୍ତା ମାଟି ହାଣ୍ଡିରେ ରାନ୍ଧୁଥିଲେ କାଠରେ ରାନ୍ଧୁଥିଲେ ଆଉ ଆଗର୍ ଆମର୍ ପୂର୍ବପୁରୁଷମାନେ ସେମାନେ ଆମର୍ ନୁ ବିଲ୍ ଆଉ ବହୁତ୍ ଷ୍ଟ୍ରଙ୍ଗ୍ ରହୁଥିଲେ ଆଉ ହେଲ୍ଦି ରହୁଥିଲେ